ହ୍ୟାଲୋ

ହଁ କ'ଣ ଆପଣଙ୍କର କିଛି ଅସୁବିଧା ଅଛି ଆଜ୍ଞା ଆପଣ ଚାହୁଁଛନ୍ତି କ'ଣ ଖାଇଲେ ଭଲ ହେବ

ଆଜ୍ଞା ଶୁଣନ୍ତୁ ଆପଣ ଟିକିଏ ମାଟି ତଳ ଜିନିଷ ଖାଆନ୍ତୁନି ମାନେ ଆଳୁ ଖମ୍ବ ଆଳୁ ବୋଇତାଳୁ ଏ ନା ନା ବୋଇତାଳୁ ନୁହଁ ଆଳୁ ଖମ୍ବଆଳୁ ଏସବୁ ଜିନିଷ ଟିକିଏ ଖାଇବା ବନ୍ଦ କରାନ୍ତୁ ତାପରେ ଆପଣ ମିଠା ବେଶୀ ଖାଉନାହାନ୍ତି ତ ଶୁଣନ୍ତୁ ଆପଣ ଟିକିଏ ମିଠା ଖାଇବା ଆହୁରି କମ୍ କରନ୍ତୁ କାରଣ ଆପଣ ଡାଇବେଟିସ୍ଟା ଧୀରେ ଧୀରେ ବଢ଼ିଯାଉଛି ମିଠାଟା ଖାଇବା ଟିକିଏ କମ୍ କରନ୍ତୁ ବୁଝିଲେ ଆଉ ଶୁଣନ୍ତୁ ଆପଣ ଟିକିଏ ମାଣ୍ଡିଆ ଜାଣିଛନ୍ତି କ'ଣ ମାଣ୍ଡିଆ ହଁ ମାଣ୍ଡିଆ ଖାଆନ୍ତୁ ଆପଣ ଓଟ୍ସ ଖାଆନ୍ତୁ ଆପଣ ଦେଖନ୍ତୁ ଏଥର ମାନେ ମିଳିଯାଉଛି କ'ଣ କହିଲେ ପ୍ରତ୍ୟେକ ଜିନିଷ ପ୍ରତ୍ୟେକ ଜିନିଷ ଡାଇବେଟିସ୍ର ମିଳିଯାଉଛି କୁରକୁରୀ ବିସ୍କୁଟ ଚିପ୍ସ୍ ସବୁର ଡାଇବେଟିସ୍ ମିଳିଯାଉଛି ଯାହାଦ୍ଵାରା କି ଆପଣ ସେଇଟା ସବୁ ଖାଇପାରିବେ ଆଉ ସୁସ୍ଥ ବି ରହିପାରିବେ ଆଉ ଟିକିଏ ଶୁଣନ୍ତୁ ଆପଣ ଟିକିଏ ଚଲାବୁଲା କରନ୍ତୁ ବୁଝିଛନ୍ତି ଆପଣ ଟିକିଏ ଚଲାବୁଲା କରନ୍ତୁ

ହଁ ସେଇଟା ଆପଣଙ୍କ କଥା ବୁଝୁଛି କିନ୍ତୁ କ'ଣ କହିଲେ ଆପଣ ଟିକିଏ ଚାଲନ୍ତୁ ହାଲିଆ ଲାଗିଲେ ଭଲ ହାଲିଆ ଲାଗିବ ଝାଳ ବୋହିଲେ ଭଲ ଯେତେବେଳେ ଆପଣଙ୍କର ଏଇଟା ହେବ ଆପଣ ସାଙ୍ଗେ ସାଙ୍ଗେ ଆସି ରୁଟି ଓଟ୍ସ ମାଣ୍ଡିଆ ଆପଣ ଖାଉନାହାନ୍ତି ଏଇ ଦୁଇଟା ତିନିଟା ଖାଆନ୍ତୁ ତାପରେ ଆପଣ ମୋତେ କହିବେ ଇଏ କ'ଣ ଆପଣ ଯେଉଁ ମିଠା ଯେଉଁ ଫଳରେ ମିଠା ଅଛି ସେଇଗୁଡ଼ା ଖାଆନ୍ତୁ ମାନେ ଚିନି ଖାଆନ୍ତୁନି ଯେଉଁ ଫଳରେ ମିଠା ଗୁଡ଼ ଏସବୁର ଯେଉଁ ଜିନିଷ ଅଛି ଆପଣ ଖାଇଚାଲନ୍ତୁ ଯାହାଦ୍ଵାରା କି ଆପଣଙ୍କ ଡାଇବେଟିସ୍ ବଢ଼ିବନି ଆପଣ ସ୍ୱାଦକୁ ସ୍ଵାଦ ପାଇବେ ଆଉ ଡାଇବେଟିସ୍ କମିବ ଆଉ ବାହାର ଜିନିଷ ଟିକିଏ କମ୍ ଖାଆନ୍ତୁ ଯୋଉ ମଇଦା ଫଇଦା ଜିନିଷଗୁଡ଼ା ଟିକେ କମ୍ ଖାଆନ୍ତୁ ଭଲ ହେବ ବୁଝୁଛନ୍ତି ଆଉ ଟିକିଏ ଶୁଣନ୍ତୁ ଆପଣ ତା ସହିତ କଣ କହିଲେ ଟିକିଏ ଡାଇବେଟିସ୍ର ଗୋଟେ ଇନସୁଲିନ୍ ଗୋଟେ ପତ୍ର ମିଳେ ସେଇଟା ଯଦି ଆପଣ ଟିକିଏ ପାଇପାରିବେ ସେଇଟା ଟିକିଏ ଖାଇଲେ ମୋତେ ଲାଗୁଛି ଭଲହେବ ବୁଝୁଛନ୍ତି ହଉ ତା'ହେଲେ ଏତିକି ଆପଣ କରନ୍ତୁ ଯଦି ଅଧିକ ହେବ ମେଡ଼ିକାଲରେ ଦେଖେଇବେ ଆପଣ ଆମ କ୍ଲିନକ୍କୁ ଆସନ୍ତୁ ବୁଝିଲେ ହଉ ହଉ ହଉ ରଖିଲି